ରୋଷେଇ ଘରେ ବ୍ୟବହାର କରାଯାଉଥିବା ବିଦ୍ୟୁତ ଉପକରଣ ଯଥା ମିକ୍ସର ଗ୍ରାଇଣ୍ଡର ଗ୍ୟାସ୍ ସିଲିଣ୍ଡର୍ ଏଗୁଡ଼ିକ ରୋଷେଇର ବହୁତ ସାହାଯ୍ୟ କରିଥାଏ କୌଣସି ଯଦିଷ ଅନ୍ଧାରେ ବଲ୍ ୟୁଜ୍ କରିବା ପାଇଁ ଆଲୁକ ଆନିବା ପାଇଁ ବଲର ବ୍ୟବହାର ହେଇଥାଏ ଯାହା ଲେ ବିଦ୍ୟୁତ ଦ୍ୱାରା ସଂଯୋଗ ହେଇଥାଏ ଆ ଯେତେବେଲେ ସବୁ ମିଳୁନଥିଲା ସେତେବେଳେ ରୋଷେଇ କରୁଥିବା ବ୍ୟକ୍ତି ବହୁତ ଅସୁବିଧାରେ ରହୁଥିଲା ମସଲା କିମ୍ବା ରୋଷେଇ କଲା ସମୟ ତାକୁ ବହୁତ କିଛି ଶୋଇବାକୁ ପଡ଼ୁଥିଲା ଯେତେବେଲେ ଗ୍ୟାସ୍ ମିଲ ନଥିଲା ଚୁ୍ଲିର ରୋଷେଇ କଲାବେେଲେ ଧୂଆଁର ଶିକାର ହେବାକୁ ପଡ଼ୁଥିଲା ଯାହାକି ବ୍ୟକ୍ତିର ଶରୀରକୁ ଅସୁସ୍ଥ କରିବାର କାରଣ ହେଉଥିଲା ବିଭିନ୍ନ ପ୍ରକାର ରୋଗରେ ସେ ପୀଡ଼ିତ ହଉଥିଲା ଗ୍ୟାସ୍ ଯୋଗୁଁ ସେ ସେ ସବୁ ଅସୁବିଧାରୁ ମୁକ୍ତ ହେଲା ସଠିକ୍ ଭାବରେ ତା ଦେହ ସୁସ୍ଥ ମଧ୍ୟ ରହିଲା ମିକ୍ସଚର ଗ୍ରାଇଣ୍ଡର ଏଗୁଡ଼ିକ ମସଲା ମିର୍ଚା ସବୁ ଗ୍ରାଇ ଗ୍ରାଇଣ୍ଡିଙ୍ଗ କରିବାରେ ହେଲ୍ପ କରୁଚି ଯାହାଦ୍ୱାରା ବ୍ୟକ୍ତିକୁ ଅଧିକ ପରିଶ୍ରମ କରିବାକୁ ପଡ଼ୁନାହିଁ ରୋଷେଇବା ସବୁ ସଠିକ୍ ଭାବରେ କରିପାରୁଚି ଖାଦ୍ୟର ସ୍ୱାଦ ମଧ୍ୟ ଅଧିକ ଆସୁଛି ଫ୍ୟନ୍ ଗରମରେ ରହିବାକୁ ପଡ଼ୁନାହିଁ ବିଦ୍ୟୁତ ଯୋଗୁଁ ଫ୍ୟାନର ବି ସୁବିଧା ହେଉଛି ବହୁତ କିଛି ସୁବିଧା ମିଳିପାରୁଛି ବିଦ୍ୟୁତ କାରଣରୁ